ମୋର ପରିବାର ପାଞ୍ଚଜଣ ଲୋକଙ୍କୁ ନେଇ ଗଠିତ ଯେମିତି କି ମୁଁ ମା ମୋ ସ୍ତ୍ରୀ ମୁଁ ମୋର ଦୁଇ ପିଲା ଏକ ପୁଅ ଏକ ଝିଅ ମୋ ମା'ଙ୍କର ବୟସ ଅଧିକ ହୋଇଥିବାରୁ ସେ ଘରେ ବସି ରହୁଛନ୍ତି ମୁଁ ଏକ ଛୋଟ ଦୋକାନ ଦେଇଛି ମୋର ସ୍ତ୍ରୀ ଅଙ୍ଗନୱାଡ଼ି ଶିକ୍ଷୟତ୍ରୀ ଅଛନ୍ତି ମୋର ଦୁଇ ପିଲା କଲେଜରେ ପାଠ ପଢ଼ୁଛନ୍ତି ମୋର ଦୁଇ ଜଣ ଭଲ ସାଙ୍ଗ ଅଛନ୍ତି ଯିଏକି ଭଲ ଚାକିରୀ କରିଛନ୍ତି ଜଣେ ଶିକ୍ଷକ ହୋଇଥିବା ବେଳେ ଆଉ ଜଣେ ଏକ ଭଲ କମ୍ପାନୀରେ ମ୍ୟାନେଜର ଅଛନ୍ତି